ଭାରତରେ ସ୍ୱାସ୍ଥ୍ୟର ଅବସ୍ଥା ବହୁତ ଖରାପ ଗାଁ ଗହଳିର ଲୋକମାନେ ସ୍ଵାସ୍ଥ୍ୟର ଚିକିତ୍ସା ଦେହର ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ଗାଁ ନିକଟବର୍ତ୍ତୀ ନଯାଇ ଦୂର ଦୂର ଜାଗାକୁ ଯାଆନ୍ତି ଏବଂ ସେଠାରେ ବହୁତ ବହୁତ ପଇସା ସ ଖର୍ଚ୍ଚ ହୋଇଥାଏ ସେଥିପାଇଁ ସରକାର ବହୁତ ହସ୍ପିଟାଲ୍ ଗାଁ ପାଖରେ ଖୋଲିଛନ୍ତି ଏବଂ ଏଥିପ୍ରତି ବହୁତ ପଦକ୍ଷେପ ନେଇଛନ୍ତି ଶିକ୍ଷା ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ବହୁତ ବହୁତ ପରିଶ୍ରମ କଲାପରେ ପିଲାମାନଙ୍କୁ ମଧ୍ୟ ଚାକିରିଟିଏ ମିଳୁନାହିଁ ଦଶଲକ୍ଷ ପିଲା ମଧ୍ୟରୁ ଶହେଟି ପିଲାଙ୍କୁ ଚାକିରୀ ମିଳୁଛି ଏବଂ ଏହି ଶିକ୍ଷା କ୍ଷେତ୍ରରେ ବହୁତ ବହୁତ ପିଲା ଗୁଡ଼ାଏ ବର୍ବାଦ ହୋଇଗଲେଣି ସେଥିପ୍ରତି ସରକାର ଏ ପଦକ୍ଷେପ ନେଇ ଶିକ୍ଷା ଲୋନ୍ ପ୍ରଦାନ କରୁଛନ୍ତି ସେହିପରି କ୍ଷେତ୍ର ଏବଂ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ଘର ଘର ପ୍ରତି ପାଇପ୍ ଯୋଗାଣ କରି ଘର ଘରକୁ ପାଣି ସପ୍ଲାଏ କରିଛନ୍ତି ଏବଂ ଏଥିମଧ୍ୟରେ ଆମ ଗାଁକୁ ମଧ୍ୟ ପାଣି ସପ୍ଲାଏ ହୋଇଛି ଏବଂ ଗାଁ ଗାଁ ଘାଟରେ ଅଳିଆ ଆବର୍ଜନା ସଫା କରିବା ପାଇଁ ମଧ୍ୟ ଗାଡ଼ି ବୁଲାଇ ଏନ ଏ ସି ମାଧ୍ୟମରେ ସଫା କରାଯାଇ ଅଳିଆ ଗୁଡ଼ିକୁ ନେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ଗଦା କରି